ନାଗରିକଙ୍କର ସୁରକ୍ଷା ଓ ସମାଜରେ ଶାନ୍ତି ବଜାଇ ରଖିବା ପାଇଁ ଆଇନ ବ୍ୟବସ୍ଥାରେ କ'ଣ ଉନ୍ନତି ହେବା ଦରକାର ହଁ ଦେଶର ଉନ୍ନତି ହେବା ପାଇଁ ଦରକାର ଅଛି ଆଜିକାଲି ଯେମିତି ଚୋର ଡକାୟତ ବାହାରିଛନ୍ତି ଲୋକମାନଙ୍କୁ ଧରି ଧରି ନେଇକି ତାଙ୍କର ଦେହରେ ଥିବା କିଡ଼ନୀ ତା'ପରେ ଆଖି ତାଙ୍କ ଦେହରେ ଯେତେ ଭଲ ଭଲ ପାର୍ଟସ୍ ଯାକ ଅଛନ୍ତି ସବୁ ଓପାଡ଼ି ନେଇକି ସେମାନଙ୍କୁ ବନ ଭିତରେ ଫୋପାଡ଼ି ଦେଉଛନ୍ତି ଆଉ ଜଣେ ଝିଅ ଜଣେ ଯଦି ଚଲା ଫେରା ଚଲାବୁଲା କରୁଛନ୍ତି ଆଜିକାଲି ପୁଅମାନେ ଏତେ ଖରାପ ଯେ ସେମାନଙ୍କୁ ଧରିକି ତାଙ୍କ ସାଙ୍ଗରେ ଦୁଷ୍କର୍ମ କରିକି ସେମାନଙ୍କୁ ମଧ୍ୟ କିଏ କିଏ ମାଡ଼ି ଦେଉଛନ୍ତି କିମ୍ବା ଜଙ୍ଗଲ ଭିତରେ ଫୋପାଡ଼ି ଦେଉଛନ୍ତି ଏମିତି ଘରେ ଘରେ ମଧ୍ୟ ଦେଖନ୍ତୁ ମଦ ପିକି ସ୍ତ୍ରୀମାନଙ୍କ ସାଙ୍ଗରେ ଯେମିତି ଅତ୍ୟାଚାର କରୁଛନ୍ତି ସେଥିପାଇଁ ସେମାନଙ୍କ ପାଇଁ ଆମର ମୁକାବିଲା ଦରକାର କାହିଁକି ମୁକାବିଲା ନ କଲେ ଏମାନେ ଭଲ ଭାବରେ ରହିବେନି ସେଥିପାଇଁ ଆମେ ଆଇନ ଆଦଲ ଆଇନ ଅଦାଲତ ବ୍ୟବସ୍ଥା ବହୁତ ଭାବରେ ଦରକାର ଅଛି